ମାଲକାନଗିରି ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ପର୍ବ ଗୁଡ଼ିକ ହେଉଛି ବଡ଼ଯାତ୍ରା ମାଲ୍ୟବନ୍ତ ରଥଯାତ୍ରା ଏସବୁ ମାଲକାନଗିରି ଜିଲ୍ଲାର ବଡ଼ ପର୍ବ ଏହାକୁ ଆମ ମାଲକାନଗିରି ଜିଲ୍ଲାରେ ପାଳିତ ହୁଏ ମାଲ୍ୟବନ୍ତ ମହୋତ୍ସବ ମାଲ୍ୟବନ୍ତ ମହୋତ୍ସବରେ ଆମ ମାଲକାନଗିରିରେ ବହୁତ ବଢ଼ିଆ ଧୁମଧାମରେ ପାାଳିତ ହୁଏ ସେଠାରେ ଆମ ମାଲକାନଗିରି ଜିଲ୍ଲାର ଲୋକମାନେ ବା ଅନ୍ୟ ଜିଲ୍ଲାର ଲୋକମାନେ ମଧ୍ୟ ଦେଖିବା ପାଇଁ ଏଠାରେ ଆସନ୍ତି ବା ଅନ୍ୟ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ନୃତ୍ୟ ପରିବେଷଣ କରିବା ପାଇଁ ଏଠାରେ ଆସିଥାନ୍ତି ବା ଲୋକମାନଙ୍କୁ ମନୋରଞ୍ଜନ କରିଥାନ୍ତି ଏଠାରେ ଅନେକ ପ୍ରକାର ଦୋକାନ ମଧ୍ୟ ଆସିଥାଏ ଯାହାକି ଖେଳନା ଖାଇବା ସମସ୍ତ ପ୍ରକାର ସବୁ ଜିନିଷ ସବୁ ଆସିଥାଏ ଏଇ ମୋ ମାଲ୍ୟବନ୍ତ ମହୋତ୍ସବରେ ଏଠାରେ ଆମ ଜିଲ୍ଲାର ସମସ୍ତ ଲୋକ ଦେଖିବା ପାଇଁ ଯାଆନ୍ତି ଏହି ପର୍ବରେ ମୁଁ ଅଲଗା ଜାଗାରେ କେଉଁଠି ବୁଲିବା ପାଇଁ ଯାଇଥିଲେ ଏଇ ପର୍ବ ଯଦି ଆସିଲା ତାପରେ କରେ ଶୀଘ୍ର ପଳେଇଆସୁ କାହିଁକିନା ଏଇ ପର୍ବ ଆମ ପାଇଁ ମହତ୍ ବହୁତ ଖୁସିର ପର୍ବ ଏଠାରେ ସମସ୍ତ ଲୋକ ଯାଇ ଦେଖି ଆସନ୍ତି ଏବଂ ମନୋରଞ୍ଜନ କରି ଆସନ୍ତି ଏହି ପର୍ବରେ ଆମ ମାଲକାନଗିରିରେ ସାଂ ସାଂସ୍କୃତିକ ପରମ୍ପରା ସବୁ ରହିଛି ଯାହାକି ଦୀପାବଳି ହୋଲି ଉଗାଡ଼ି ସଂକ୍ରାନ୍ତି ଏଗୁଡ଼ିକ ସବୁ ପର୍ବଯାକ ସବୁ ରହିଛି ଏହାଦ୍ୱାରା ଅଧିକ ବଡ଼ ପର୍ବ ହେଉଛି ବଡ଼ ଯାତ୍ରା ଏବଂ ମାଲ୍ୟବନ୍ତ ମହୋତ୍ସବ ଏଠାରେ ଅଧିକାଂଶ ଲୋକ ସବୁ ଦେଖିବା ପାଇଁ ଆସନ୍ତି ଏବଂ ଏଠାରେ ମନୋରଞ୍ଜନ କରି ଯାଆନ୍ତି କି ଅନ୍ୟ ରାଜ୍ୟର ଲୋକ ମଧ୍ୟ ଏଠାରେ ବହୁତ ଖୁସିରେ ଆସିଥାନ୍ତି ଏବଂ ବହୁତ ଖୁସିରେ ଯାଇ ଫେରି ଯାଇଥାନ୍ତି ଏହା ହେଉଛି ଆମ ମାଲକାନଗିରି ଜିଲ୍ଲାର ମୁଖ୍ୟ ସାଂସ୍କୃତିକ ପର୍ବ ଗୁଡ଼ିକ ଏହା ବହୁତ ଖୁସିରେ ପାାଳିତ ହୋଇଥାଏ